ହ୍ୟାଲୋ ମୁଁ ହେଉଛି ବିଶ୍ୱଜିତ ମହାରଣା ମୁଁ ଆମର ବଜାର ଏବଂ କୃଷି ଜାତରୁ ନ ପାଇବାରୁ ବହୁତ ଅସୁବିଧା ରହିଛୁ ମୁଁ ମୁଁ ମୁଁ ନେଇ ମୁଁ ମଧ୍ୟ ଆମ ଗ୍ରାମାଞ୍ଚଳର ମଧ୍ୟ ଲୋକମାନେ ମଧ୍ୟ ବହୁତ ଅସୁବିଧା ସମ୍ମୁଖୀନ ପଡ଼ିଥାନ୍ତି ଯାହାକି ଜଣେ କୃଷକ କୃଷକ ଜଣେ କୃଷି ଯଦି କରିବ ତେବେ ସେ ଶସ୍ୟ ଉତ୍ପାଦନ କରିବାରେ ତାକୁ ମଧ୍ୟ ବହୁତ ଯାହାକି ସାର ପ୍ରୟୋଗ କରିବା ପାଇଁ ବିଭିନ୍ନ ଧାନ ଚାଷ ହଉ କିମ୍ବା ମୁଗ ବିରି କୋଳଥ ହଉ କିମ୍ବା ମକା ହଉ ଏଇଭଳି ଭାବରେ ଚାଷ କରିବା ପାଇଁ ହେଲେ ତା ପାଇଁ ବହୁତ ଗଭର୍ଣ୍ଣମେଣ୍ଟ୍ ତରଫରୁ ଯାହା ବିି ସୁବିଧା ରହିଛି ତାହା ମିଳିପାରୁ ନାହିଁ ଯାହା ବିି ମିଳୁଛି ସେମାନେ ସହରାଞ୍ଚଳରେ ସହରାଞ୍ଚଳରେ ଦେଇଦଉଛନ୍ତି ଯାହାକି ଆମର ଗ୍ରାମାଞ୍ଚଳ ଲୋକମାନେ ବହୁତ ସମ୍ମୁଖୀନ ହୋଇ ପଡ଼ିଥାଉଛନ୍ତି ଏହାଫଳରେ ଲୋକମାନେ ବହୁତ ଯିବା ଆସିବାରେ ମଧ୍ୟ ରାସ୍ତାଘାଟ ମଧ୍ୟ ସେତେ ସୁବିଧା ନଥିବାରୁ ସେ ସେମାନେ ସ୍ଵୟଂ ସଂସ୍ଥା ପାଖ ଠାରୁ ଦୂରେଇ ରହିଥାନ୍ତି ସେଥିପାଇଁ ଲୋକମାନେ ବହୁତ ଅସୁବିଧା ସମ୍ମୁଖୀନ କରିଥାନ୍ତି ଆଉ ଏହିଭଳି ଭାବରେ ଯଦି ଦେଖା ଗଲେ ତେବେ କୃଷକ କିପରି ସେ ନିଜର ଶସ୍ୟ ଉତ୍ପାଦନ କରିପାରିବ ଯାହାକି ଜଣେ ଯଦି ଧାନ ଚାଷ କିମ୍ବା ମକା ଚାଷ କିମ୍ବା ମୁଗ ଚାଷ ଯଦି କରିଥିବ ତ ସେଭଳି କେଉଁ କେଉଁଭଳି ଭାବରେ ସେ ନିଜର ଶସ୍ୟ ଉତ୍ପାଦନକୁ ବହୁତ ଆଉ ଆହୁରି ଅଧିକ ସେ ଉତ୍ପାଦନ କରିପାରିବ ଯଦି ଯଦି ଗଭର୍ଣ୍ଣମେଣ୍ଟ୍ ଆମର ସରକାରଙ୍କ ତରଫରୁ ଯଦି କିଛି ଯଦି ସୁବିଧା ଥାଆନ୍ତା ତେବେ ଆମେ ସହରାଞ୍ଚଳରେ ଯିବା ପାଇଁ କିଛି ଅସୁବିଧା ଯିବା ପାଇଁ କିଛି ଅସୁବିଧା ହୋଇପାରୁନଥାନ୍ତା